ହ୍ୟାଲୋ ହଁ କ'ଣ ଆଉ କରିବି ବସିଛି ଆଉ ଘରେ ଚାଷବାସ ତ ଯାହା କରିଛି ଚାଷରୁ ଆସିକି ଏବେ ବସିଛି ବିଲ ଆଡୁ ଆସିକି ଆଉ ଚାଷ କ'ଣ ଏ ବର୍ଷ ତ ଭଲ ହେଇନି ଚାଷ ସବୁ ପୋକ ଫୋକ ପୋକ ଜୋକ ଲାଗି ଯାଇଛନ୍ତି ସାର ଫାର କ'ଣ ଗୋଟେ ବିହନ ମିଳିଲା ବିହନ ଭଲ କାମ ଦେଲାନି ଆଉ ହେଲାନି ଆଉ ଆରେ ଭାଇ ଚାଷ ବାସର କଥା କହିଲୁ ଯେ ଠିକ୍ କଥା ସାର ବିହନ ଔଷଧ ସବୁ ପକେଇଚି ହେଲେ କେଉଁଠୁ କେଉଁ ସାର ଲାଗେ ମୋତେ ତ ଜଣା ନାହିଁ ତୁ ଟିକେ କହିଥାନ୍ତୁ ଯଦି ସେ ସାର ଫାର ଆଣିକି ମୁଁ ଦେଇଥାନ୍ତି ତା'ର ଏଇ ନେବି ମୁଁ ତ ଜାଣି ପାରୁନି କେମିତି କ'ଣ ନେଇକି ସାର ଦେବି ଯେମିତି ତ ସାର ଦିଅନ୍ତି ବାହର ଲୋକ ସେମିତି ମୁଁ ବି ଦେଇ ଚାଲୁଛି ଆଉ କ'ଣ ଜାଣିବି ମାଙ୍କଡ଼ ଫାଙ୍କଡ଼ ଆସିକି ତ ଖାଇ ଦେଉଛନ୍ତି ଆଉ ଧାନ କିଛି ହେଇନି ସବୁ ଧାନରେ ପୋକ ଲାଗିଛନ୍ତି କ'ଣ ଔଷଧ ଦେବି ତାକୁ ସେ ବିଷୟରେ ଟିକେ ମୋତେ ବତେଇ ବାଡ଼ କ'ଣ ବାଡ଼ ଗୋଟେ ଦେଲେ ଯାଇକି ସେ ଯେଉଁ ଆମର ତା'ର ଜାଲିଗୁଡ଼ା ଆଣିଛି ଦେଇଦେବି

ଠିକ୍ ଠିକ୍ ଠିକ୍ କହିଲ ଭାଇ ଆଉ ତୁ ଯେବେ ଆସିବୁ ନେଇକି ଆସିବୁ ଦୁଇ ଜଣଙ୍କୁ ଡାକିକି ଆଣିଥିବୁ ଦୁଇଜଣଙ୍କୁ ଡାକିକି ଆଣିଥିବୁ ତା'ର ଖର୍ଚ୍ଚାବର୍ଚ୍ଚା ଯାହା ଲାଗିବ ଆମେ ଦେବା ଆଉ କାମଟା କରେଇ ନେବା ଆଉ କେମିତି କ'ଣ କରିବା ନା ହେଲେ ତ ଜଗି ରଖି ହେଉନି ବିଲ ଫସଲ ସବୁ ନଷ୍ଟ କରି ଦେଲେଣି ଏ ମାଙ୍କଡ଼ ସବୁ ଆସିକି ମୋର ଧାନ ରେଟ୍ ତ ବିଶେଷ କିଛି ନାହିଁ ଏକୋଇଶହ ନା ବାଇଶହ କ'ଣ ଅଛି ମଣ୍ଡି ରେଟ୍ ମାନେ ମଣ୍ଡି ରେଟ୍ରେ କ'ଣ ଯାଉଛି କେଜାଣି ଦେଖାଯାଉ ଆମ ସରକାର ତ ପୂରା ବହୁତ କମ୍ ରେଟ୍ରେ ଧାନ ନେଉଛି କିନ୍ତୁ ଛତିଶଗଡ଼ରେ ବହୁତ ରେଟ୍ ଛତିଶ ଶହ ଟଙ୍କା ବୋଲି ନେଉଛି ଆମର ଏଇଠି ବହୁତ କମ୍ ରେଟ୍ ରହୁଛି ଭାଇ ଚାଷ କରିକି କିଛି ମାନେ ଇଏ ହେଇ ପାରୁନି ସାଟିସ୍ଫାଏ ଲାଗୁନି ଚାଷୀ କି ହଉ ହଉ ହଉ ଠିକ୍ ଅଛି